ମ୍ୟାଡମ୍ ମ୍ୟାଡମ୍ ହୋଉ ମୋର ଗୋଟେ

ମୋର ଗୋଟେ କ୍ରିମ ଦରକାର ଯୋଉ ମୋ ମୁଁହରେ ଘିମିରି ଘିମିରି ହେଇକି ଓଐଲି ଓଐଲି ଦେଖାଯାଉଛି ତ ନାଲି ନାଲି ଦେଖାହେଉଛି କଳା କଳା ଦେଖାଯାଉଛି ସେଇଥିପାଇଁ ଗୋଟିଏ କ୍ରିମ ଦରକାର ଏଇଟା ହେଇଗଲାଣି ସପ୍ତାହଟେ ନା ହେଇନଥିଲା

ତ ମାସେ ହେଇଗଲାଣି ନା ମୁଁହରେ ହଳଦୀ ଲଗଉଛି ମ୍ୟାମ୍ କମୁନି

ଆଜ୍ଞା ତ ମ୍ୟାମ ମୋତେ ଡ଼ର ଲାଗୁଛି କାଳେ କୋଉ କ୍ରିମ ଲଗେଇକି ଆଉ କଣ ହେଇଯିବ କି

ଆଜ୍ଞା ହଉ ଆଉ ଗୋଟେ ମ୍ୟାମ୍ ମୋର ପ୍ରୋବ୍ଲେମ ହେଇଯାଇଛି ତ ମୋ ହାତ ଯାକ ବିରି ବିରି ହେଇକିନା ଅଛି ସ୍କିନ୍ ଗୁଡ଼ାକ

ଆଜ୍ଞା ମ୍ୟାମ ଏବେ ମୁଁ ମୁଁହରେ ଫ୍ୟାର ଆଣ୍ଡ ଲଭଲି କ୍ରିମ ଲଗାଉଛି ତ ସେଇଟା ବି ଯାଉ ଆଉ ଲଗେଇବି କି ସେଇଟା ଲଗେଇଲା ପରେ ନା ଯେଉଁ ଏବେ ଯେଉଁ ଫ୍ୟାର ଆଣ୍ଡ ଲଭଲି କ୍ରିମ ଲଗାଉଛି ମୁଁହରେ ତ ଯେଉଁ ଆପଣଙ୍କୁ ଯେଉଁ କ୍ରିମ କହିଲେ ଆପଣ ଯେଉଁ କହିଲେ ସେଇଟା ଲଗେଇଲେ ଏଇଟା ଫ୍ୟାର ଆଣ୍ଡ ଲଭଲି ଯେଉଁ ଲଗଉଛି ଏଇଟା ୟୁଜ କରିବି ନା ନାହିଁ

ନା ରାତିରେ ଲଗାଉନି ଶୋଇଲାବେଳେ ଦିନବେଳା ଲଗାଏ

ଆଜ୍ଞା ଆଉ ମୁଁ ଯେତେବେଳେ ଏଇ ବାହାରକୁ ଯାଏ ଏଇ ଖରାକୁ ତ ମୋ ମୁଁହ ନାଲି ପଡ଼େ ଆଉ ସେଇଟା କୋଉ କ୍ରିମ ଲଗେଇଲେ ମ୍ୟାମ ଯିବ

ଆଉ କିଛି ଅସୁବିଧା ହେବନି ତ ମୋତେ ଡ଼ର ଲାଗୁଛି କୋଉ କୋଉ କ୍ରିମ ଲଗେଇଲେ ଆଉ କଣ ହବ ନା କଣ ଆଜ୍ଞା ମ୍ୟାମ୍

ଆଜ୍ଞା ହୋଉ ମ୍ୟାମ୍ ଆପଣଙ୍କୁ ଧନ୍ୟବାଦ ମୁଁ ଯାଇକିନା ଆପଣଙ୍କ ଦୋକାନରୁ ନେଇକିନା ଆସିବି ଆଉ